ହଁ ମୁଁ ଦୌଡ଼ିବାକୁ ବହୁତ ଭଲପାଏ ବ୍ୟାୟାମ ମଧ୍ୟ କରିଛି ଦଉଡ଼ିକିରି ଯେମିତି ସକାଳୁ ଉଠିକି ଚାଲିବା ଧିରେ ଧିରେ ଧିରେ ଧିରେ ଦଉଡ଼ି ଦଉଡ଼ିକି ଯିବା ଗୋଟେ ସିଏ ଗୋଟେ ଟାଇପର ଯୋଗ ବ୍ୟାୟାମ ଯେଉଁଟାକି ଆମେ ସକାଳୁ ଉଠିକି ଦଉଡ଼ିଲେ ଆମ ଦେହ ସ୍ୱାସ୍ଥ୍ୟ ରହିତ ହେବ ସନ୍ଧ୍ୟାବେଳେ ମଧ୍ୟ ଦଉଡ଼ିଥାଏ ଆଉ ମୁଁ କୌଣସି ଦଉ ମାନେ ସ୍ପ୍ରିଣ୍ଟ ବ୍ୟବଧାନ କରିନାହିଁ ଦଉଡ଼ିବା ବେଳେ ମୁଁ ଭାବେ ଯେ ଆମେ ଯେ ମୁଁ ଫିଟ ରହିବି କାହିଁକିନା ସୁସ୍ଥ ମଧ୍ୟ ରହିବି ଦଉଡ଼ିବା ଦ୍ୱାରା ଯେଉଁ ଝ ଝାଳାଟା ଦେହରୁ ନିର୍ଗତ ହୁଏ ଅପରିସ୍କାର ରକ୍ତ ଗୁଡ଼ାକ ଦେହରୁ ବାହାରିପଡ଼େ ଯାହା ଫଳରେ ଆମର ଦେହଟା ହାଲୁକା ଲାଗେ ଏବଂ ମନଟା ମଧ୍ୟ ଶାନ୍ତି ଲାଗେ ଯଦି ଆମର ବ୍ଲଡ଼ପେସର୍ ହାଇ ହେଇଥାଏ ଦଉଡ଼ିବା ଦ୍ୱାରା ସେଇଟା ମଧ୍ୟ ଆମର କଣ୍ଟ୍ରୋଲ ହେଇଯାଏ ଏବଂ ଆମର ଶରୀର ସୁସ୍ଥ ରହିଥାଏ ପେଟ ବାହାରି ପଡ଼ିଛି ଯଦି ଆଉ ଦଉଡ଼ିଲେ ସେଇ ପେଟଟା ଆମର କମିଯାଇଥାଏ ନିଜ ଶରୀରଟା ଓଜନର କମିଗଲେ କମିଯିବା ଦ୍ୱାରା ଚର୍ବି ଅଂଶ କମିଯାଏ ଚର୍ବି ଅଂଶ କମିଯିବାରୁ ଆମକୁ ବହୁତ ହାଲୁକା ଲାଗେ ଏବଂ ଦେହ ମଧ୍ୟ ସ ସୁସ୍ଥ ରୁହେ ଆଉ ଶାନ୍ତି ମଧ୍ୟ ଲାଗେ ଆଉ ସ ଦଉଡ଼ିଲେ ମନଟା ପୁରା ବହୁତ ପରିବର୍ତ୍ତନ ହୁଏ ଏବଂ ସ୍ୱାସ୍ଥ୍ୟ ଅବ ଅବସ୍ଥାରେ ଆମେ ବହୁତ ସୁସ୍ଥ ରହିପାରୁ ଆଉ ଫିଟ ମଧ୍ୟ ରହିପାରୁ ତେଣୁ ଦୌଡ଼ିବା ଶରୀର ପକ୍ଷେ ନିହାତି ଆବଶ୍ୟକ ସକାଳୁ ସଞ୍ଜରୁ ଦୁଇ ବେଳା ମଧ୍ୟ ଦୌଡ଼ିଲେ କୌଣସି କ୍ଷତି ନାହିଁ ବହୁତ ଭଲ ବେଶିକରି ଭୋର ଭୋରରୁ ଉଠିକି ଦୌଡ଼ି ମୁଁ ଦୌଡ଼ି ଚାଲିଥାଏ ଥାଏ ଦୌଡ଼ି ଥାଏ ବହୁତ ଭଲ ଲାଗିଥାଏ ଛୁଆ ଦିନରୁ ମୁଁ ଏଇସବୁ କରିବାକୁ ବହୁତ ଭଲ ପାଏ କାରଣ ୟାକୁ କରିବାଦ୍ୱାରା ଆମର ମନଟାର ଯେଉଁ ଶାନ୍ତିଟା ମିଳେ ତାହା କୌଣସିଥରୁ ମିଳିପାରିବ ନାହିଁ ତେଣୁ ମୁଁ ତେ ଏସବୁ କାମ କରିବାକୁ ବହୁତ ଭଲପାଏ ମୁଁ ଅନ୍ୟମାନଙ୍କୁ ମଧ୍ୟ କହିଥାଏ ଏହିସବୁ ଦୌଡ଼ିବା ଦ୍ୱାରା ପିଲାମାନଙ୍କୁ ମଧ୍ୟ କହିଥାଏ ଯାହାଫଳରେ ନିଜର ଶରୀର ସୁସ୍ଥ ରହିବ ଯେତେ ଥାଉ ଯାହାବି ଥାଉ ସୁ ମଣିଷ ଯଦି ଶରୀର ସୁସ୍ଥ ନାହିଁ ତାହାଲେ ତାର କିଛି ଭଲ ନାହିଁ ତେଣୁ ଆମକୁ ସୁସ୍ଥ ରହିବାକୁ ହେଲେ ଦଉଡ଼ିବା ଏବଂ ଯୋଗ କରିବା ବ୍ୟାୟାମ କରିବା ଏହା ନିହାତି ଆମ ଶରୀର ପକ୍ଷେ ଆବଶ୍ୟକ ରହିଛି